ମୋର ଚାକିରୀ ପାଇଁ କିଛି ଡ୍ରାଇଭିଂ ଲାଇସେନ୍ସ ଦରକାର କିନ୍ତୁ ମୁଁ ଘରେ ନଥିବାରୁ ମୋ ସେଇଟା ମୁଁ ପାଇପାରୁନାହିଁ

ଏବଂ ବାର୍ତ୍ତା ଯୋଗୁଁ ଯେଉଁ ମୋବାଇଲ୍ ଡିଜିଟାଲ ଡିଜିଟାଲ ଡ୍ରାଇଭିଂ ଲାଇସେନ୍ସ ମୁଁ ହାସଲ କରିନେବି ଯଦ୍ୱାରା ମୋବାଇଲ ଦ୍ୱାରା ଡିଜିଟାଲ ସ୍ପଦ ଦ୍ୱାରା ମୁଁ ସେ ସାହାଯ୍ୟ ମାଗିପାରିବି ଯେଉଁଦ୍ୱାରା ମୋତେ ଶୀଘ୍ର ସେ କାମ ହେଇପାରିବ ଏବଂ ଏକ ଘଣ୍ଟା ମଧ୍ୟରେ ମୁଁ ଚାକିରି ସାକ୍ଷାତ କରାଉଛି କେମିତି ହେଲେ ମଧ୍ୟ ମୋତେ ଡ୍ରାଇଭିଂ ଲାଇସେନ୍ସ ଦରକାର ଯଦ୍ୱାରା ମୁଁ ଆଗକୁ ବଢ଼ିପାରିବି ଏବଂ ଚାକିରିରେ ମଧ୍ୟ ମୁଁ ଚାକିରି ମିଳିବାର ସମ୍ଭାବନା ଦେଇଥାଏ ତାଇମ ଡ୍ରାଇଭିଂ ଲାଇସେନ୍ସ ହାସଲ କରିବାର ସାହାଯ୍ୟ କରିବାକୁ ମୁଁ ମୋ ଘରଲୋକ ବହୁତ ଜରୁରୀ ଭାବନ୍ତି ଏବଂ ସେମାନେ ସାହାଯ୍ୟ କରିବେ ବୋଲି ମୋର ଆଶା ଜରୁରୀ ଆବଶ୍ୟକତା ବର୍ଣ୍ଣନା ବହୁତ ଶୀଘ୍ର କରିବା ଦରକାର କାହିଁକିନା ଏକ ଘଣ୍ଟା ମଧ୍ୟରେ ମୋର ଇଣ୍ଟରଭିୟୁ ଅଛି ଯାହାକି ସାକ୍ଷତକାର ଅଛି ଯାହା ହେଲେ ମଧ୍ୟ ମୋତେ ଡ୍ରାଇଭିଂ ଲାଇସେନ୍ସ ଦରକାର ଏବଂ ମୋ ଘରେ ତ କେହି ନାହାନ୍ତି କିନ୍ତୁ କାହାକୁ ଜାଣିଥିବା ଲୋକଙ୍କ ଦ୍ୱାରା ମୁଁ ମୁଁ ମୋ ଡ୍ରାଇଭିଂ ଲାଇସେନ୍ସ ମଗେଇ ପାରିବି ଏବଂ ଚାକିରିରେ ସାକ୍ଷତାକାର କରିପାରିବି